ମୁଁ ଆଠ ଦିନ ତଳେ ଗୋଟେ କୁଲରଟା ଆଣିଛି ସିମ୍ଫୋନିର କୁଲରଟା କିନ୍ତୁ ଜମା ଭଲ ଲାଗୁନି ତା'ର ରଙ୍ଗଟା ଦେଖିକି ଧଳା ଆଣିଲି କିନ୍ତୁ କୋତରା ମୋତରା ହୋଇଯାଇଛି ମଳି ଫଳି ଲାଗି ଯାଉଛି ବହୁତ ଅସନା ଲାଗୁ ଦେଖା ଯାଉଛି ଥଣ୍ଡା ପବନ ତ ମୂଳରୁ ଏତେ ଭଲରେ ଦେଉନାହିଁ ଆଜି ପାଣି ପସାଇଥିଲି କାଲିକି ତାକୁ ସ୍ମେଲ କରୁଛି ଖାଲି ଗରମ ପବନ ଗୁଡ଼ା ଦେଉଛି ଜମା ଭଲ ଲାଗୁନାହିଁ ଘରେ ସମସ୍ତେ ଗାଳି କରୁଛନ୍ତି କହୁଛନ୍ତି ଏମିତି କଣ ଜିନିଷଟା ଆଣିଲୁ ଏ'ଟା ଭଲ ଲାଗୁନାହିଁ ଚିଡୁଛନ୍ତି